ମୁଁ ଏ ପାଖରୁ ଗୋଟେ ଜ୍ୟାକେଟ୍ ନେଇଥିଲି ଯେଉଁଟା କି ତାର ଦାମ୍ ଥିଲା ସାତ ଶହ ଟଙ୍କା ଆଉ କପଡ଼ାଟା ବହୁତ ବଢ଼ିଆ ଥିଲା ରଙ୍ଗ ଛାଡ଼ୁନି ବହୁତ ସଫ୍ଟ୍ ଲାଗୁଚି ବଢ଼ିଆ ଥିଲା ତ ଏତେ ଭଲ ଲାଗୁଛି ଯେ ବହୁତ ଭଲ ଲାଗୁଛି